ମୁଁ ଜାଣିଥିବା କିଛି ରାଜନେତାଙ୍କ ମଧ୍ୟରେ ନବୀନ ପଟ୍ଟନାୟକ ନିରଞ୍ଜନ ପଟ୍ଟନାୟକ ସୁର ରାଉତରାୟ ଅପରାଜିତା ଷଡ଼ଙ୍ଗୀ ଅନ୍ୟତମ ତାହା ଛଡ଼ା ବିଭିନ୍ନ ରାଜନୈତିକ ଦଳ ଯେମିତି ବିଜେପି ବିଜେଡ଼ି କଂଗ୍ରେସ ଆଦିର ଅନେକ ନେତା ଯେଉଁମାନେ କି ରାଜନୀତିରେ ସକ୍ରିୟ ଅଛନ୍ତି ସେମାନଙ୍କ ମଧ୍ୟରେ ନରେନ୍ଦ୍ର ମୋଦୀ ଅମିତ ସାହା ଅନ୍ୟତମ ଏବଂ ନରେନ୍ଦ୍ର ମୋଦୀ ବର୍ତ୍ତମାନର ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲା ବେଳେ ଅମିତ ସାହା ଭାରତର ଗୃହମନ୍ତ୍ରୀ ଭାବରେ କାର୍ଯ୍ୟରତ ଠିକ୍ ସେହିପରି ନବୀନ ପଟ୍ଟନାୟକ ମଧ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟରତ